ଓଡ଼ିଆ ଭାଷା ହେଉଛି ଆମର ମାତୃଭାଷା ଓ ଆମ ପାଇଁ ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟେ ଭାଷା ଓଡ଼ିଆ ଭାଷା ହେଉଛି ଆମେ ଭାରତର ଗୋଟେ ପ୍ରଚଳିତ ଭାଷା ଶିକ୍ଷିତ ଅଶିକ୍ଷିତ ସମସ୍ତେ ଓଡ଼ିଆ ଭାଷାକୁ ଜାଣିପାରନ୍ତି ଓ ବୁଝିପାରନ୍ତି ଆଉ କହିପାରନ୍ତି ଆଉ କିଏ ଯଦି ଇଂରାଜୀ ଆଉ ହିନ୍ଦୀ ଭାଷା ଜାଣି ନପାରେ ସେ ବହୁତ ସହଜରେ ଓଡ଼ିଆ ଭାଷା ଜାଣିଯାଏ ଓ ବୁଝିଯାଏ କିଏ ଯଦି ବହୁତ ମାନେ ପଢାଶୁଣା କରିବ ସିଏ ଇଂରାଜୀ ଆଉ ହିନ୍ଦୀ ଭାଷା ସହଜରେ ବୁଝିପାରେନି କିନ୍ତୁ ଶିକ୍ଷିତ ହେଉ କି ଅଶିକ୍ଷିତ ହେଉ ସମସ୍ତେ ବହୁତ ସହଜରେ ଓଡ଼ିଆ ଭାଷା ବୁଝି ଯାଆନ୍ତି ଆମ ଭାରତର ବହୁତ ଗୁରୁତ୍ୱପୂର୍ଣ୍ଣ ଗୋଟେ ଭାଷା ହେଉଛି ଓଡ଼ିଆ ଭାଷା ସବୁଥିରେ ଓଡ଼ିଆ ଭାଷାକୁ ଦରକାର ହୁଏ ବ୍ୟବସାୟ ବା କିଛି କେଉଁ ଜାଗାରେ ଯିବା ଆସିବା କରିବାକୁ ହେଲେ ସବୁଥିରେ ଓଡ଼ିଆ ଭାଷା ଦରକାର ହୁଏ ସେଥିପାଇଁ ଓଡ଼ିଆ ଭାଷା ଆମ ଭାରତର ଗୋଟେ ପ୍ରଚଳିତ ଭାଷା ଓ ଆମର ମାତୃଭାଷା